ଆମ ଅଞ୍ଚଳରେ ବିଭିନ୍ନ ସାଂସ୍କୃତିକ ଗୋଷ୍ଠୀର ଲୋକ ବସବାସ କରୁ ସେମାନଙ୍କ ସହିତ ଆମେ ଭଲ ସମ୍ପର୍କ ସବୁଦିନ ପ୍ରାୟ ଦୁଇ ତିନିଥର ସେମାନଙ୍କ ସହିତ କଥାବାର୍ତ୍ତା କରୁ ବିଭିନ୍ନ ପର୍ବପର୍ବାଣି ଆମ ସଂସ୍କୃତିଠୁ ସେମାନଙ୍କ ସଂସ୍କୃତି ଅଲଗା ହେଇଥିଲେ ମଧ୍ୟ ମିଶିକି ପାଳନ କରୁ ସେମାନେ ଆମମାନଙ୍କ ସହିତ ମିଶିକି ହୋଲି ଦୀପାବଳି ଦଶହରା ଇତ୍ୟାଦି ପାଳନ କରନ୍ତି ଆମ ଅଞ୍ଚଳରୁ ବାହାରେ ଯେଉଁମାନେ ରହନ୍ତି ଯାଇକି ସେମାନଙ୍କ ସହିତ ମଧ୍ୟ ଆମେ ଫୋନରେ କଥାବାର୍ତ୍ତା କରୁ ଏବଂ ଏବଂ ସେମାନଙ୍କଠୁ ପଚାରି ବୁଝୁ କେମିତି ପାଳନ କରନ୍ତି କ'ଣ ସେଗୁଡ଼ିକ ପଚାରିକି ବୁଝୁ